ଏକ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମନରେ କିଛି ଆଶଙ୍କା ରହିଥାଏ କେମିତି କିଛି ତ୍ରୁଟି ହେଲେ କିଏ କ'ଣ କହିବେ ତ୍ରୁଟି ହେଲେ ଗାଳି ଦେବେ କିଏ ହସିଦେବ ଏମିତି ଅନେକ ପ୍ରକାରର ମନୋଭାବ ହୋଇଥାଏ ହୋଇଥାଏ ଯାହା ଏକ ପ୍ରତିଯୋଗିତାକୁ କମଜୋର କରିଥାଏ ଯାହାଫଳରେ ପ୍ରତିଯୋଗିତାରେ ହିତକାର୍ଯ୍ୟ କରିନଥାଏ ଏହିସବୁ ଡରକୁ ଆମେ ହଟାଇବାକୁ ନିଜ ଆତ୍ମବଳରେ ଓ ପ୍ରତିଯୋଗିତାକୁ ଯିବାକୁ ହେଲେ ଆମ ଆଖି ଆଗରେ ସେହି ପ୍ରତିଯୋଗିତା ହିଁ ଦେଖିବା ଆମ ସାମ୍ନାରେ ରହିଥିବା ଚାରିପଟରେ କେହି ନଥିବେ ଯେମିତି ସେ ଏକ ଲକ୍ଷ ଏକ ମନ ଏକ ଚିନ୍ତା ହୋଇ ଆମେ ସେଇ ପ୍ରତିଯୋଗିତା ପ୍ରତି ଧ୍ୟାନ ଦେବା କିଏ କାଁ କ'ଣ କହିବ ସେଥିପ୍ରତି କିଛି ଧ୍ୟାନ ଦେବା ନାହିଁ